ହଁ ମୁଁ କହିପାରିବି ବାର ସେପ୍ଟେମ୍ବର ଦୁଇହଜାର ତେର ସତର ଅଗଷ୍ଟ ଉଣେଇଶହ ଅନେଶ୍ୱତ ଦୁଇ ଜୁଲାଇ ଅଠରଶହ ପଞ୍ଚସ୍ତୋରି ଏକେ ଅକ୍ଟୋବର ସତରଶହ ଏକଚାଳିଶି ଚବିଶି ଡିସେମ୍ବର ଦୁଇହଜାର ଚାରି